ମୋର ବାପା କହନ୍ତି କି ମାଛ ଧରି ଯିବା ବୋଲି ଆଗରେ କହଥିଲେ ଯେ ମତେ ମାଛ ଧରବା ପାଇଁ ଇଚ୍ଛା ନଥିଲା ଏମିତି ଏ ସ୍କୁଲ ସରିଗଲା ଟେନ୍ଥ କ୍ଲାସ୍ ସରିଗଲା ତାପରେ ମତେ ବୋର ଲାଗିଲା ଛୁଟି ହେଇ ଯାଇଥିଲା ସ୍କୁଲ ସେଇଟା ପାଇଁ ଆମ ବାବା ସାଙ୍ଗରେ ମୁଁ ଗୋଟେ ଦିନ ମାଛ ଧରି ଯାଇଥିଲି ମୁ କେବେ ବି ମୁଁ ଧରିପାରିବି ନାହି ମୁଁ ଭାବୁଥିଲି ମାତ୍ର ବାବା କେତେବେଲେ ଜାଲିରେ ମାଛ ଲଗାଇଲେ ସେତେବେଲେ ଗୋଟେ ଦଶ ଦଶ ଇଞ୍ଚର ମାଛ ଗୋଟେ ଧରିଲି ଆଉ ଆଉ ମୁଁ କେତେ ଖୁସି ହେଇଗଲି ମାଛ ଧରିଲାରୁ ମତେ କେତେ ଏନର୍ଜି ଆଉ କନଫିଡେନ୍ସ ଲାଗିଲା ସେଇଟା ପାଇଁ କେବେ କେବେ ମତେ ଇଚ୍ଛା ଲାଗିବ କେତେବେ ଛୁଟି ଥିବ ସ୍କୁଲ ସେତେବେଳେ ମୁ ବାପାଙ୍କ ସାଙ୍ଗରେ ମାଛ ଧରି ଯ ଯାଉଥିବି ଆହୁରି ଆହୁରି ସେ ମାଛକୁ ଆମେ ଘରେ ନେଇକି କାଟିକି ଖାଇଲୁ ଭଲରେ ଆହୁରି କେବେ କେବେ ମୁଇଁ ମୋର ସାଙ୍ଗ ସାଥିଙ୍କ ସାଙ୍ଗରେ ବି ମୁଇଁ ମାଛ ସାଙ୍ଗରେ ଧରି ଯାଉଥିବି ଆଗରେ ମୁଇଁ ଛୋଟ ଛୋଟ ମାଛ ଧରୁଥିଲି ଆହୁରି ମୁଇଁ ଲାଇଫରେ ଗତଥର ଏତେ ବଡ଼ ମାଛ ଗୋଟେ ଧରିଲି ବାବା ସାଙ୍ଗରେ ଏବେ ମତେ ବାପା ମାଙ୍କର କଥା ମାନବା ପାଇଁ ପଡ଼ୁଛି ଏବେ ଭଲ ଲାଗୁଛି